ହଁ ଏମିତି ଏମିତି ବହୁତ ଗୁଡ଼ିଏ କଠିନ ରେସିପି ଅଛି ଯାହାକି ମୁଁ ଏ ପର୍ଯ୍ୟନ୍ତ ଚେଷ୍ଟା କରିନାହିଁ କିନ୍ତୁ ମୁଁ ଶିଖିବାକୁ ଚାହୁଁ ଅଛି ଯେମିତି ମାନେ ଦୋସା ବିରିୟାନୀ ଆଉ ପୋଡ଼ ପିଠା ଏମିତି କେତେ ଗୁଡ଼ିଏ ରେସିପି ଅଛି ବିରିୟାନୀ କାହିଁକି କରେନି ମାନେ ମୋତେ ମାନେ ଭୟ ଲାଗେ ୟାଡ଼େ ହେଉଛି ଚିକେନ ପୋଡ଼ିଯିବ ମସଲା ପୋଡ଼ିଯିବ ଭାତ ଯାଉ ହୋଇଯିବ ସେଥିପାଇଁ ମୁଁ କରେନାହିଁ ଆଉ ଦୋସା ଦୋସା ସେମିତି ମୁଁ ବିରି ଚାଉଳର ଭାଗ ମାପ ଜାଣେ ନାହିଁ ମସଲାର ଭାଗ ମାପ ଜାଣି ପରେ ନାହିଁ ସେଥିପାଇଁ ମୁଁ ଶିଖିବା ପାଇଁ ଚାହେଁନି କିନ୍ତୁ ଚେଷ୍ଟା କରେ ଶିଖିବି ମାନେ କଷ୍ଟ ଲାଗେ କିନ୍ତୁ ଶିଖିବାକୁ ଚାହେଁ ସେ ତା'ପରେ ରହିଲା କ'ଣ ପୋଡ଼ପିଠା ପୋଡ଼ପିଠା ସେମିତି ମୁଁ ଚୁନାର ଭାଗମାପ ଜାଣିପାରେନି ତା'ପରେ ତା ଦେହରେ କୁ କେମିତି ମସଲା ଦିଆ ହେବ କେମିତି ନଡ଼ିଆ ଦିଆ ହେବ କେମିତି କ'ଣ ୟେ ହେବ ସେଥିପାଇଁ ମୋତେ ଭୟ ଲାଗେ କିନ୍ତୁ ଶିଖିବାକୁ ସବୁ ଜିନିଷ ଇଛା କିନ୍ତୁ ମୁଁ ଚେଷ୍ଟା କରେ କିନ୍ତୁ ବହୁତ କଷ୍ଟ ଲାଗେ ମୋତେ ସେଥିପାଇଁ ମୁଁ ଏହି ସବୁକୁ ଏହିସବୁ ଖାଦ୍ୟକୁ କେବେ କରିବାକୁ ଚେଷ୍ଟା କରିନାହିଁ କିନ୍ତୁ ଶିଖିବାକୁ ଚାହୁଁଛି